ଆମ ପ୍ରୋଗାମ୍ ସ୍କୁଲ୍ର ସ୍କୁଲ୍ର ପ୍ରୋଗାମ୍ କେମିତି କରିବା କ'ଣ କରିବା ଛୁଆ ତ ଛୁଆମାନଙ୍କୁ ନେଇକରି ଗୋଟେ ଖେଳ କୁଦ କମ୍ପିଟିସନ୍ କରିବା ଗୀତ ନାଚ ବାଦ୍ୟ ଯୋଉଟାକି ସାଂସ୍କୃତିକ କାର୍ଯ୍ୟକ୍ରମ ଛୁଆମାନଙ୍କୁ ନେଇକରି ସବୁ ଛୁଆଙ୍କୁ ନେଇକି କରାଯିବ ସବୁ ଛୁଆଙ୍କୁ ଟ୍ରେନିଂ ଟିକେ ଇଟା କର ଆଉ ଛୁଆମାନଙ୍କୁ ଗୀତ ଶିଖାଅ ଆଉ ସୁରଭି କାର୍ଯ୍ୟକ୍ରମରେ ଛୁଆମାନେ ଯୋଗ ଦେବେ ସବୁ ନ ହେଲେ ସେ ଜିନିଷଟାକୁ କର ଦେଖି କରି ଟିକେ ଆଉ ପ୍ରୋଗ୍ରାମ୍ ଆମର ହେବ ଆଉ ତମେ ଟିକେ ସାହାଯ୍ୟ କର ସବୁ ସବୁ ଥିରେ ଆଉ ଲୋକମାନେ ଆମର ଛୋଟ ଛୁଆ ଛୋଟ ଛୁଆମାନଙ୍କୁ ଛୋଟ ଛୁଆମାନଙ୍କୁ ଛୋଟ ଛୁଆମାନଙ୍କୁ ଦୌଡ଼ା ଲଙ୍ଗ୍ ଜମ୍ପ ହାଇ ଜମ୍ପ ସବୁଗୁଡ଼ାକର ପତ୍ରଲିଖନ ଯାହା ହେଉ ଛୁଆମାନଙ୍କୁ ପତ୍ରଲିଖନ କରାଯିବ ପତ୍ରଲିଖନ ସଂଗୀତ ଖେଳକୁଦ ରଶି ଡିଆଁ ଏକକ ଅଭିନୟ ସବୁ ସବୁ ଜିନିଷ ଆଉ ସେ ପ୍ରୋଗ୍ରାମ୍ର ଯୋଉ ଯୋଉ ପ୍ରୋଗ୍ରାମ୍ ହେବ ଯୋଉ ସକାଳଠୁ ଷ୍ଟାର୍ଟିଙ୍ଗ୍ ଆରମ୍ଭ ହେବ ଛୋଟ ଛୁଆମାନଙ୍କୁ ଦୁଇ ଗ୍ରୁପ୍ରେ କରାଯିବ ଦୁଇ ଗ୍ରୁପ୍ରେ କରାଯିବ ସିନିୟର୍ ଜୁନିୟର୍ କରିକି କରିବା ହଉ ଆଉ ସେ ଇଭେଣ୍ଟ୍ଗୁଡ଼ା ମନେ ରଖ ସଂଗୀତରେ ଦେଶତ୍ମାକବୋଧ ଆଉ ଭଜନ ଭଜନ ଦିଆଯିବ ଛୋଟ ପିଲାମାନଙ୍କୁ ଦେଶତ୍ମାକବୋଧ ଯୋଉଟାକି ପ୍ରଥମ ଦ୍ୱିତୀୟ ଶ୍ରେଣୀ ଛୁଆମାନଙ୍କୁ ସେମାନଙ୍କୁ ଦିଆଯିବ ଦେଶତ୍ମାକବୋଧ ନାଚ ଆଉ ବଡ଼ ଛୁଆ ତୃତୀୟ ଚତୁର୍ଥ ପଞ୍ଚମ ସେମାନଙ୍କୁ ଭଜନରୁ ଧରି କିରି ନୃତ୍ୟ କରିବେ ଡ୍ୟାନ୍ସ ପ୍ରୋଗ୍ରାମ୍ ଯୋଉଟା ନୃତ୍ୟ ପ୍ରୋଗ୍ରାମ୍ ଆଉ ଏଇଟା ହେବ ଶେଷରେ ପହିଲା ଖେଳ ହେବ ଲମ୍ୱ ଡିଆଁ ଦୈଡ଼ି ଡିଆଁ ପୁଚି ଖେଳ ଆଉ ଦୌଡ଼ ଖୋଖୋ ଛୋଟିଆ ଛୁଆମାନଙ୍କ ଖେଳ ଯେତିକି ସରସ୍ୱତୀ ପୂଜା ଗଣେଶ ପୂଜାରେ ଏଥରକ ଗଣେଶ ପୂଜାକୁ ତ କରିବା ପ୍ରୋଗ୍ରାମ୍